ଆଜ୍ଞା ସାର୍ ନମସ୍କାର ଆଜ୍ଞା କାଲି ଆପଣ ବ୍ୟାଙ୍କରେ ଅଛନ୍ତି ତ ଦଶଟା ବେଳେ ଠିକ୍ ଅଛି ମୋର ଟିକିଏ କାମ ଅଛି ତ କାଲି ଯିବି ଟିକିଏ ଆପଣ ଟିକିଏ କରିଦେବେ ଆଉ କେଉଁ କେଉଁ ଋଣ ଆସିଛି କହିଲେ ଆଚ୍ଛା ସାର୍ ଘ ମୋ ଘର ପାଇଁ ସେ ଘର ଲୋନ୍ଟା କେତେ ଆସିଛି କି ଆଜ୍ଞା ହେଉ ସାର୍ ଯଦି ଆପଣ କହୁଛନ୍ତି ମୋ ଘରରେ ଋଣ ଆସିଛି ଆପଣ ତା'ପାଇଁ କ'ଣ କ'ଣ ଡକ୍ୟୁମେଣ୍ଟ ଲାଗୁଛି ହେଉ ଠିକ୍ଅଛି ଆଉ କେତେ ଲୋନ୍ର କେତେ ଯେଉଁ ଋଣ ଦେବେ ଆପଣ ତା'ର କେତେ ପରସେଣ୍ଟ ସୁଧ ଆସୁଛି ଆଚ୍ଛା ଆଉ ଯେଉଁ ଗାଈ ଋଣ କହିଲେ ଗୋରୁ ପାଇଁକା ସେଇଟା ଗାଈ ଋଣଟା କେତେଟଙ୍କା ଆସିଛି କି ଆଜ୍ଞା ହଁ ହେଉ ଠିକ୍ଅଛି ଆଉ ସେଥିରେ ବି କେମିତି କ'ଣ ରହୁଛି ତା'ର ସୁଧର ହାରଟା ତାହେଲେ କେତେଦିନି ଭିତରେ ଋଣଟା ହୋଇପାରୁଛି ସାର୍ ଯେଉଁ ସବସିଡ଼ିଟା କହିଲେ ଯେଉଁ ଘର ଋଣ ପାଇଁ ଯେଉଁ ରହିଛି ସତୁରି ହଜାରେ ସେଇଟା ଆପଣ ପୁରା ପଇସା ସୁଝିଲା ପରେ ଦେବେ ନା ନାହିଁ ଆଗେ ଦେଇ ଦେବେ ଓହୋ ଆଉ ଗାଈ ଋଣଟା ଆଚ୍ଛା ସାର୍ ସାର୍ ସେହି ଋଣ ପାଇଁକା ଆଉ କ'ଣ ଲାଗୁଛି ଗାଈ ଋଣ ପାଇଁ କ'ଣ କ'ଣ ଲାଗୁଛି ଦେବାକୁ ଆଉ ଜମି ଋଣ କିଛି ଆସିନି ସାର୍ ଏବେ କ'ଣ ଏହି ଦୁଇଟା ଯାକ ଋଣ ଖାଲି ଆସିଛି ଘର ଋଣ ଆଉ ଗୋରୁ ଗାଈ ଋଣ ଓହୋ ତାହେଲେ ତ ଭଲ ଅଛି ଆଉ ଠିକ୍ଅଛି ସାର୍ ମୁଁ କାଲି ଗଲେ ଆପଣଙ୍କୁ ସାଙ୍ଗରେ ଋଣ ବିଷୟରେ କଥା ହେବି ଆଉ ଆପଣ ଟିକିଏ କେମିତି ଯଦି ସୁବିଧାରେ ହେବ କରାଇ ଦେବେ ଯଦି ଭଲ ହୁଅନ୍ତା ମୁଁ ଘର ଋଣଟା ଆଣନ୍ତି ହେଉ ଠିକ୍ଅଛି ସାର୍ ହେଉ ତାହେଲେ ମୁଁ କାଲି ଗଲେ କଥା ହେବା ଆଉ